କଥାରେ ଅଛି ଆଜିର ଶିଶୁ କାଲିର ନାଗରିକ ଏବଂ ଆମେ ଯେହେତୁ ଓଡ଼ିଶାର ବାସି ସେଥିପାଇଁ ଆମେ ଆଜିର ଶିଶୁ କାଲିର ଓଡ଼ିଶାରେ ନାଗରିକ ହେଇପାରିବୁ ସେଥିପାଇଁ ଆମେ କାଲିର ଆଜିର ଶେଷ କାଲିର ନାଗରିକ ହେବା ପାଇଁ ଆମକୁ ଶିକ୍ଷାର ବି ବହୁତ ଦରକାର ଅଛି ଯେମିତି ଆମେ ତିନିଟି ମୌଳିକ ବ୍ୟବସ୍ଥା ଯେମିତିକି ଖାଇବା ପିନ୍ଧିବା ଏବଂ ବାସଗୃହ ସେମିତି ଆମର ଆଜିର ଶିଶୁର ଆହୁରି ଗୋଟେ ମୌଳିକ କାର୍ଯ୍ୟ ଅଛି ଯେଉଁଟା ହେଉଛି ଶିକ୍ଷା ଆମର ଶିକ୍ଷା ହେଉଛି ଆମର ମୌଳିକ ଆଧାର ଏଥିପାଇଁ ଆମେ ଆଜିକାଲିକା ଦୁନିଆରେ ଆମେ ଯଦି ଶିକ୍ଷା କିଛି ଶିଖିନଥିବା ତାହେଲେ ଆମେ ଆଗକୁ ଯାଇ କିଛି ବି କରିପାରିବାନି ଆଉ ଯେହେତୁ ଓଡ଼ିଶାରେ ଆମେ ହେଉଛୁ ଆମେ ଓଡ଼ିଆ ଓଡ଼ିଶାର ବାସି ସେଥିପାଇଁ ଆମ ଓଡ଼ିଶାରେ ଛାତ୍ରମାନଙ୍କୁ ଉଚ୍ଚ ଶିକ୍ଷା କ୍ୟାରିଅର୍ ପାଇଁକା ବହୁତ ଏନକରେଜ୍ କରାଯାଏ ଯେମିତି କ୍ୟାରିୟର୍ ମାର୍ଗଦର୍ଶନ ପାଇଁକା ଆମର କ୍ୟାରିୟର୍କୁ ଆଗକୁ କେମିତି ବଢ଼ାଇ ପାରିବୁ ସେଥିପାଇଁକା ଆମ ସ୍କୁଲ୍ରେ ଏବଂ ଆମ କୋଚିଂରେ ବହୁତ କିଛି ଶିଖା ହୁୁଏ ଯେମିତିକି ଆମେ କେମିତି ଆଗକୁ ବଢ଼ିବୁ ଆମର ଆଗକୁ ବଢ଼ିବା ପାଇଁକା କେବଳ ଶିକ୍ଷା ଆମର ସାହାଯ୍ୟ କରିପାରିବନି ଅନ୍ୟ ଅନ୍ୟାନ୍ୟ ଜିନିଷ ଅଛି ହେଲେ ଆମର ମୌଳିକ ମୌଳିକ ହେଲା ଶିକ୍ଷା ଶିକ୍ଷା ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବୁ ଏବଂ ଶିକ୍ଷା ଦ୍ୱାରା ହିଁ ଆମେ ଚନ୍ଦ୍ରାଯାନ ଚନ୍ଦ୍ରରେ ପହଞ୍ଚିପାରିବୁ ମଙ୍ଗଳ ଗ୍ରହରେ ପହଞ୍ଚିପାରିବୁ ପୃଥିବୀକୁ ନିଜ ଆୟତରେ ବି କରିପାରିବୁ ଯଦି ଆମେ ଶିକ୍ଷା ଶିଖିଥିବା ଏବଂ କୋଚିଂ ଅନୁଷ୍ଠାନରେ ବହୁତ କିଛି ଶିଖା ହୁଏ ଆମ ଶିକ୍ଷାକୁ ନେଇକି ଏବଂ ଆମର ଯେତେବେଳେ କୋଭିଡ଼ ଥିଲା ସେତେବେଳେ ଅନଲାଇନ୍ ଟିଚିଙ୍ଗ ବି ଚାଲିଥିଲା ଅନଲାଇନ ଟିଚିଂ ଦ୍ୱାରା ଆମ ପାଠପଢ଼ା ବନ୍ଦ ହେଇନଥିଲା ଏବଂ ଆମେ ଆଗକୁ ପଢ଼ି ପାରୁଥିଲୁ